ମୁଁ ସାଧାରଣତଃ ଓଡ଼ିଆ ଫିଲ୍ମର ସିଦ୍ଧାନ୍ତ ମହାପାତ୍ର ଓ ହିନ୍ଦୀ ଫିଲ୍ମର ହିରୋ ସଲମାନ୍ ଖାଁକୁ ବହୁତ ପସନ୍ଦ କରେ ଓ ଅମିତାଭ୍ ବଚନକୁ ମଧ୍ୟ ବହୁତ ପସନ୍ଦକରେ ଏଇ ତିନିଜଣ ହିରୋଙ୍କୁ ମୁଁ ଦେଖିବାକୁ ବି ବହୁତ ମାନେ ଆଗ୍ରହ ଅଛି ଯଦି ସେ ତିନିଜଣ କେବେ ମୋ ସାଙ୍ଗରେ ଦେଖାହୁଅନ୍ତି କିମ୍ବା ମୁଁ ତାଙ୍କୁ ଭେଟିବି ଭେଟିବି ତାହେଲେ ମୁଁ ଗୋଟେ ଜିନିଷ ସେମାନଙ୍କୁ ପଚାରିବି ଯେ ସିଏ ଏଇ କ୍ଷେତ୍ରକୁ କେମିତି ଆସିଲେ ତାଙ୍କୁ କିଏ ପ୍ରେରଣା ଦେଲା ଆଉ ଏଥିରେ ତାଙ୍କର ମାନେ ଯେଉଁ ପରିଶ୍ରମକରି ଯେଉଁ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ସେମାନେ କଣ କରୁଛନ୍ତି କେଉଁ କାମରେ ଲଗାଉଛନ୍ତି ଏଇ ଜିନିଷଟା ମୁଁ ପଚାରିବି